ଆମ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କ ଜାତିକୁ କେଉଟ ବୋଲି କୁହାଯାଏ ଆମେ ସମସ୍ତେ ଏକାଠି ରହିଥାଉ ସେମାନେ ମାଛ ମାରିବାକୁ ଭଲ ପାଆନ୍ତି ଏବଂ ମାଛ ମାରି ନିଜର ଜୀବିକା ନିର୍ବାହ କରନ୍ତି ତାଙ୍କର କୌଣସି ପର୍ବପର୍ବାଣୀ ଅଲଗା ନଥାଏ ସେମାନେ ଆମ ପର୍ବପର୍ବାଣୀ ସହିତ ସେମାନେ ଜଡ଼ିତ ତାଙ୍କର କୌଣସି ନିର୍ଦ୍ଧିଷ୍ଟ ପର୍ବପର୍ବାଣୀ ନାହିଁ ସେମାନଙ୍କର ଆମ ପର୍ବପର୍ବାଣୀ ପୂଜା ନାଚଗୀତରେ ମିଶିଥାନ୍ତି ଆମେ ମଧ୍ୟ ମିଶି ସବୁ ପର୍ବପର୍ବାଣୀ ପାଳନ କରିଥାଉ